ନୃତ୍ୟଶିଳ୍ପୀମାନଙ୍କ ପାଇଁ ଅନେକ ପୋଷାକ ଥାଏ ସେଥିମଧ୍ୟରୁ ଓଡ଼ିଶୀ ନୃତ୍ୟ ଅଲଗା ପ୍ରକାର ଓଡ଼ିଶୀ ନୃତ୍ୟ ପାଇଁ ସମସ୍ତେ ଓଡ଼ିଶାରେ ସମସ୍ତେ ବହୁତ ପସନ୍ଦ କରନ୍ତି ଓଡ଼ିଶୀ ନୃତ୍ୟ ପାଇଁ ସମସ୍ତେ ଇଚ୍ଛା କରନ୍ତି ଆଉ ଓଡ଼ିଶୀ ନୃତ୍ୟରେ ସମସ୍ତେ ଭାଗ ନିଅନ୍ତି ମଧ୍ୟ ଓଡ଼ିଶୀ ନୃତ୍ୟରେ ପିନ୍ଧିଲା ବେଳେ ଅଳଙ୍କାର ମଧ୍ୟ ପିନ୍ଧନ୍ତି ଆଉ ଶାଢ଼ୀଠୁ ଆରମ୍ଭ କରି ଗୋଡ଼ରେ ନୂପୁର ହାତରେ ବାଲା ଆଉ ମୁକୁଟ ଏଇସବୁ ଜିନିଷକୁ ନେଇକି ସେମାନେ ପିନ୍ଧିକି ସଜ ହେଇକି ଓଡ଼ିଶୀ ନୃତ୍ୟ କରନ୍ତି ଆଉ ଓଡ଼ିଶୀ ନୃତ୍ୟ କଲାବେଳେ ଯେମିତି ସମସ୍ତେ ଆକର୍ଷିତ ହେବେ ସେଥିପାଇଁ ସେମାନେ ବହୁତ ଭଲ ଭାବରେ ସଜ ହେଇଥାନ୍ତି